ପନ୍ଦର ଜାନୁୟାରୀ ଦୁଇ ହଜାର ପନ୍ଦର କୋଡ଼ିଏ ମାର୍ଚ୍ଚ ଦୁଇ ହଜାର ଷୋହଲ ଅଠେଇଶି ମେ ଦୁଇ ହଜାର ଅଠର ତିରିଶି ଜୁନ୍ ଦୁଇ ହଜାର କୋଡ଼ିଏ ବାର ଅଗଷ୍ଟ ଦୁଇ ହଜାର ତେଇଶି